ହ୍ୟାଲୋ ଆଜ୍ଞା ନମସ୍କାର ହ୍ୟାଲୋ ମୋର ବ୍ୟାଙ୍କ ରୁ ଲୋନ ନେବାରଥିଲା ତ ତେଣୁ ଚାରି ଚକିଆ ଗାଡ଼ି କାର୍ ଗୋଟେ କରିବି ଘର ପାଇଁ ତେଣୁ କଣ କଣ ମୋତେ କରିବାକୁ ପଡ଼ିବ ଟିକେ ସାର୍ ସହଯୋଗ ଦେବେ ସାର୍ ମୁଁ ଅକ୍ଷୟ କୁମାର ମହାନା ଉପର ବସ୍ଥିରୁ କହୁଛି ସାର୍ ମୁଁ ଘର ପାଇଁ ଗୋଟେ କାର୍ ଚାରି ଚକିଆ କାର୍ କରିବାପାଇଁ ଚାହୁଁଛି ତେଣୁ କେଉଁ ଲୋନ ଟା ନେଲେ ମୋ ପାଇଁ ସୁବିଧା ହେବ ସେଇଟା ସାର୍ ଟିକେ ଜାଣିଲେ ଭଲ ହୁଅନ୍ତା ଆଜ୍ଞା ସାର୍ ଘର ପାଇଁ ଗାଡ଼ି ଗୋଟେ ଦରକାର ତ ତେଣୁ କାର୍ ଟେ ନେବି ବୋଲି ଇଛା କରୁଛି ମୋତେ କଣ କଣ ଡକ୍ୟୁମେଣ୍ଟସ ନେବାକୁ ପଡ଼ିବ ସାର୍ ତାପରେ ମୁଁ ଯାଇ ଦେଖାହେବି ଆପଣଙ୍କୁ ବ୍ୟାଙ୍କରେ ନା ମୁଁ କାର୍ ପାଇଁ ଲୋନ ନେବି କାର୍ ଲୋନ ହଁ ସାର୍ ଧନ୍ୟବାଦ ଯାହାହେଉ ଭଲ ପ୍ରସ୍ତାବଟେ ସାର୍ ଦେଲେ ମୁଁ ସେ ଚାରି ଚକିଆ କାର୍ ଲୋନ ପାଇଁ ଆଗେଇବି ତେଣୁ ଆପଣ କହିଥିବା ଡକ୍ୟୁମେଣ୍ଟସ ଆଉ ସବୁ ମୁଁ ନେଇକି ଯିବି ଆଉ ଗଲେ ବ୍ୟାଙ୍କ ରେ ମୋତେ ଟିକେ ସାହାଯ୍ୟ କରିବେ ଆଉ କେମିତି କଣ ହେବ ଆମକୁ କେତେ ସେଇଟା ନାଇନ ପରସେଣ୍ଟ ହଁ ସାର୍ ଧନ୍ୟବାଦ ମୁଁ କାଲି ଯାଇକି ଆପଣଙ୍କୁ ସାକ୍ଷାତ କରିବି